ଆମର୍ ବରଗଡ଼୍ ଜିଲ୍ଲାର ବିଧାୟକ ଦେବେଶ୍ ଆଚାର୍ଯ୍ୟ ଆଉ ତୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବ୍ରାଜ ସାହୁ ଆମେ ସେମାନଙ୍କର୍ ସହିତ ବଢ଼ିଆଁ କଥାବାର୍ତ୍ତା ଲାଗ୍ସୁଁ ସେମାନେ ବିଲ୍ ଆମର୍ ସାଙ୍ଗେ ବହୁତ ବଢ଼ିଆଁ ହିସାବରେ କଥାବାର୍ତ୍ତା ଲାଗ୍ସନ୍ ଆଉ ଗାଁରେ ଯେତେ ତା'ର୍ ମାନେ ଗରିବ୍ ଦୁଃଖୀ ଭଲ୍ ଲୋକ ଅଛନ୍ ୟା ଅସୁବିଧା ସୁବିଧା ହେସି ଯାହାର ବି ସେମାନଙ୍କର୍ ସେମାନେ ସେବା କରସନ୍ ଆଉ ଯେତେବେଲେ ତା'ର୍ ମାନେ ଆମର୍ ଗାଁର ଅସୁବିଧା ସୁବିଧା ହୋଇ ଆସିଛେ କାହାର ସବୁ ଅସୁବିଧା ସୁବିଧା କେ ସେମାନେ ସବୁବେଲେ ଆଘୁ ଆସିକିରି ସାମ୍ନାକେ ଆଘୁ ଆସିକିରି କାମ୍ କେ କରି ଆସିଛନ୍ ଆଉ ଯେନ୍ ଦେବେଶ୍ ତୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ ସେମାନେ ସବୁବେଲେ ଲୋକର୍ ଅସୁବିଧାରେ ଆଘ ଠିଆ ଉଠ୍ସନ୍ ଆଉ ଏ ପ୍ରକାର୍ ହିସାବରେ ସେମାନେ ତୁରା ଗ୍ରାମ ପଞ୍ଚାୟତ କେ ଗଢ଼୍ବାର ତି ଆଉ ଆଗାଡ଼କେ ଆସବାର୍ ତେ ସବୁବେଲେ ଚେଷ୍ଟା କରି ଆସିଛନ୍ ଆମେ ଯଦି ଅସୁବିଧା ହେବା ତୁରା ଗ୍ରାମ ପଞ୍ଚାୟତର ୟା ଗାଁର ଅସୁବିଧା ହେଲେ ଆମେ ତାହାକୁ ସିଧା ସଲଖ୍ ଯାଇକିରି ଜନାସୁଁ ଆଉ ସେମାନେ ସିଧା ସଲଖ୍ ଆସିକିରି ଆମର୍ ସାଙ୍ଗେ କଥାବାର୍ତ୍ତା କରି କିରି କାମ ଟାକେ ଯେତେ ଜଲ୍ଦି ହେଇ ପାର୍ବା ପୁରଣ କର୍ସନ୍